ହଁ କାହିଁକି ବସ ଷ୍ଟପ୍ ରୋଡ଼୍ ଏଟ୍ସେଟ୍ରା ହେଲା ଆମେ ଯେଉଁ ସହରକୁ ଯାଉ ଆମ ଏଇଠୁ ମାନେ କୋଡ଼ିଏ କିଲୋମିଟର୍ ହୁଏ ବଲାଙ୍ଗୀର୍ ତିରିଶ କିଲୋମିଟର୍ ହୁଏ ସୋନପୁର ଆମେ ଏଇଠୁ ଆଗରୁ ଯିବା ବେଳକୁ ମାନେ ସକାଳୁ ଆର୍ଲିର୍ କିଛି ବସ୍ ମିଲେ ବଲାଙ୍ଗୀର ପାଇଁ ସୋନପୁର ପାଇଁ ଆଉ ସେଇଟା ଡାଉନ୍ ମାନେ ରାତିରେ ଏକା ଏପଟେ ଆସେ ସନ୍ଧ୍ୟାବେଳେ ବଲାଙ୍ଗୀରୁ ଆସେ ସୋନପୁରରୁ ଆସେ କିନ୍ତୁ କ'ଣ ହୁଏକି ବେଳେବେଳେ ଯେଉଁ ମଝି ଟାଇମ୍ରେ ଯିବାକୁ ପଡ଼େ କି ଆର୍ଲିଅର୍ ଯେଉଁ ବସ୍ରେ ଯିବାକୁ ପଡ଼େ ସେଇଟା ଆମ ଏ ସହରରୁ ସେ ବସ୍ ଷ୍ଟପ୍କୁ ଯିବାକୁ ପଡ଼େ ମାନେ କିଏ କିଏ କେବେ କେବେ ଛାଡ଼ି ନିଅନ୍ତି ନତୁବା କାହାକୁ କହିଥିଲେ କିଏ ଛାଡ଼ି ନିିଅନ୍ତି ଅଦର୍ୱାଇଜ୍ ଏଇଠୁ ଲିପ୍ଟ୍ ମାଗିକି ସେ ଛକ ପର୍ଯ୍ୟନ୍ତ ଯିବାକୁ ପଡ଼େ ନହେଲେ ଘରୁ ଚାଲି ଚାଲି ଯିବାକୁ ପଡ଼େ ଆର୍ ବାଟରେ ଯେଉଁଟା ଲିପ୍ଟ୍ ମିଳେ ସେଇଠି ବସିକି ଯିବାକୁ ପଡ଼େ ଆମେ ଫାଷ୍ଟ୍ ଏଇଠୁ ବଲାଙ୍ଗିର ସୋନପୁର ଗଲା ପଡ଼ି ଯାଇକି ସବୁ ଯେଉଁଠି ଯିବା କଥା ସେଇଠୁ ଯିବାକୁ ପଡ଼େ ଫାଷ୍ଟ୍ ନିକଟବର୍ତ୍ତୀ ବସ୍ ଷ୍ଟପ୍ ହେଲା ଏଇଠୁ ଆମର ଦେଢ଼ କିଲୋମିଟର୍ ପଡ଼େ ଗାଁରରୁ ସେଇଠି ଯିବା ପାଇଁ ମାନେ କେଉଁ କେଉଁ ଦିନ ଗୋଟେ ଦୁଇ ଦିନ କି କେତେ ଦିନ ହେଲା ସେହି ବସ୍ ଷ୍ଟପ୍କୁ ପହଞ୍ଚିଲା ପରେ ପହଞ୍ଚୁ ପହଞ୍ଚୁ ଏକା ସେ ବସ୍ ଛାଡ଼ିଦିଏ ସେଇଟା ଭାରି ଦୁଃଖଦାୟକ ହୋଇଯାଇଥାଏ ହେମିତି କିଛି ଥର ହୋଇଚି ଆଉ କିଛି ଥର ଠିକ୍ ଛାଡ଼ିଲା ବେଳକୁ ବି ଆଗକୁ କ୍ରସ୍ କରିକି ବି ବସ୍କୁ ମାନେ ଛେକିକି ପୁଣି ବସ୍ରେ ଯାଉ କିନ୍ତୁ କିଛି ଥର ଏକା ବସ୍ ପାଖକୁ ପହଞ୍ଚିଲା ମାତ୍ରକେ ବସ୍ ଛାଡ଼ି ଦେଇଛି ଆଉ ସେଇଟା ଏକା ଭାରି ଦୁଃଖଦାୟକ ହୋଇଥାଏ